ମୁଁ ବ୍ୟାକିଙ୍ଗ୍ କ୍ଷେତ୍ରରେ ମୋର କ୍ୟାରିଅର କରିବାକୁ ପସନ୍ଦ କରେ ମୁଁ ଶାଖା ପରିଚାଳନା କରିବା ହେଉଛି ଆଦର୍ଶପୂର୍ଣ୍ଣ ଭୂମିକା ମୋ ବ୍ୟାକିଙ୍ଗ୍ କ୍ଷେତ୍ରରେ ଶାଖା ପରିଚାଳନା କରି ସମସ୍ତଙ୍କୁ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବାକୁ ଭଲଲାଗେ